ମାମା ମମି ସାଙ୍ଗରେ କଥା ହଅନା ହଁ ହେଲୋ କୁହନ୍ତୁ ମୁଁ ବୁକ୍ ଷ୍ଟୋରବାଲା କହୁଥିଲି ଆଚ୍ଛା ଜେନେରାଲ୍

ଆପଣ ଡିକ୍ସନାରୀଟା ପଡ଼ି ଯିବ କେତେ ପାଞ୍ଚ ପଚାଶ ଟଙ୍କା ପଡ଼ି ଯିବ ଟଙ୍କା ପଡ଼ି ଯିବ ସେଇଟା ଆଉ ଜେନେରାଲ ନଲେଜ୍ଟା ଆପଣଙ୍କୁ ପଡ଼ି ଯିବ କେତେ ସେ ଚାରି ଶହ ଆଡ଼କୁ ପଡ଼ି ଯିବ

ସେଇଟା ହେବ ଡିସ୍କାଉଣ୍ଟ ଥରେ ଡିସ୍କାଉଣ୍ଟ୍ କହିଲେ ପାଞ୍ଚଶହ ଦଶକୁ ତ ଆସି ପାରୁଛି ତ ତା ପରେ ଆପଣ କୁହନ୍ତୁ ହଁ ଆଚ୍ଛା ପାଞ୍ଚଶହ ମୁଁ କରି ଦେବି ପାଞ୍ଚଶହ ପଚାଶରୁ ପାଞ୍ଚଶହ ଆପଣ ନେଇ ପାରିବେ ତାଠୁ ଆଉ କମ୍ କରି ପାରିବିନି ଆମକୁ ଅଫିସ୍ରେ ଦେଖିବାକୁ ପଡ଼ିବ ନା ଏପଟେ ଆଜ୍ଞା ଜେନେରାଲ୍ ନଲେଜ୍ ଚାରି ଶହ ଟଙ୍କା ତ ଆପଣ ସେଇଟା ତିନିଶହ ଅଶୀ ସତୁରୀ ହୋଇ ପାରିବ ଜେନେରାଲ୍ ନଲେଜ୍ ବୁକ୍ଟା ଏତେ କମ୍ ତ କରି ପାରିବୁନି ନା ହଁ ତିନି ଶହ ଅଛି ଅଶୀ ସତୁରୀ ନାଇଁ ଏତେ ତ କମ୍ ହୋଇପାରିବନି ଜେନେରାଲ୍ ନଲେଜ୍ ବୁକ୍ନା ତିନି ଶହ ପଚାଶ ନାଇଁ ତିନି ଶହ ଅଶୀ ତିନି ଶହ ସତୁରୀ ତ ହଁ ବୁଝୁଛି ସାର୍ ନ ହେଲେ ଆପଣ ଦୁଇଟା ବୁକ୍ ନିଅନ୍ତୁ ଏତିକି ଦାମ୍ରେ ତ ତାପରେ ଅଗର ଏଣ୍ଡିଂରେ ମିଶିକି ମୁଁ କେତେ ଡିସ୍କାଉଣ୍ଟ କଲେ କରି ଦେବି ଏବେ ତ ଏମିତି ହୋଇପାରିବନି ଡିସ୍କାଉଣ୍ଟ ହଁ ହଁ ଠିକ୍ ଅଛି ଆପଣ ଆସନ୍ତୁ ଦେଖନ୍ତୁ ହଁ ଠିକ୍ ଅଛି ଆପଣ ଆସନ୍ତୁ ଦେଖି ଦେବେ ଆଉ ଫେର୍ ସେମିତି ରେଟ୍ ଲଗେ ମୁଁ ଡିସ୍କାଉଣ୍ଟ କରିଦେବି ଠିକ୍ ଅଛି ବୁଝୁଛି ଆପଣଙ୍କ କଥା ଆପଣ ଆସନ୍ତୁ ଦେଖି ଦେବେ ଆଉ ହଁ ହଁ ମୁଁ ଠିକ୍ରେ ବୁଝୁଛି ଆପଣଙ୍କ କଥା ବାକି ଆମେ ଆମର ପ୍ରଫିଟ୍ ଦେଖିକି ଆପଣଙ୍କୁ ଦେଉ ଠିକ୍ ଅଛି ଆପଣ ଆସି ଯାଆନ୍ତୁ ମୁଁ ଠିକ୍ ରେଟ୍ଟ୍ ଲଗେଇ ଦେବି ଆପଣଙ୍କୁ ପାଇଁ ଠିକ୍ ଅଛି ଆଉ ହଉ ତ ଆସିବେ ଆପଣ ଠିକ୍ ଅଛି ହଉ ହଉ ହଉ